ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ପ୍ରତ୍ୟୁଷ ଛତ୍ର କହୁଥିଲି ସାର୍ ଆପଣଙ୍କ ଯେଉଁ ଦଶମ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ ପ୍ରତ୍ୟୁଷ ପଟ୍ଟନାୟକ ସାର୍ ସାର୍ ହଁ ସାର୍ ଆଉ ସାର୍ ଆମ ସ୍କୁଲ୍ରେ ସାର୍ ପଢ଼ାପଢ଼ି କେମିତି ଚାଲିଛି ସାର୍ ସାର୍ ମୋର କ'ଣ ଆଚ୍ଛା ଆଚ୍ଛା ସାର୍ ଆକ୍ଚୁଆଲି ଦେଖନ୍ତୁ ମାନେ ସେଇଟାକୁ ସେଥିପ୍ରତି ଟିକେ ଧ୍ୟାନ ଦେବା ଉଚିତ କାହିଁକି ନା ଅନେକ ଛାତ୍ରଛାତ୍ରୀ ଆସନ୍ତି ସେମାଙ୍କର ଭବିଷ୍ୟତ ଆମର ଶିକ୍ଷକମାନଙ୍କ ଉପରେ ରହିଥାଏ କାରଣ ସେମାନଙ୍କୁ ଯଦି ଠିକ୍ରେ ଶିକ୍ଷା ମିଳିବ ନାହିଁ ଠିକ୍ରେ ସେମାନେ ଟିଚର୍ମାନେ ବି ନଥିବେ ତ ସେମାନେ ପଢ଼ିବେ କ'ଣ ସେମାନେ ନିଜର ଟାଇମ୍ ପାସ୍ କରିକି ଯିବେ ସ୍କୁଲ୍ ଆସିବେ ଖେଳ ମଜାମସ୍ତି କରିବେ ପଳାଇବେ ସେମାନେ ଛୋଟଛୋଟ ଅଛନ୍ତି ସେମାନେ ବୁଝିପାରିବେ ନାଇଁ ସେମାନଙ୍କୁ ସେଇଟା ଆନନ୍ଦଜନକ ଲାଗିବ ମାତ୍ର ଆମକୁ ହଁ ସାର୍ ମାତ୍ର ଆମକୁ ବୁଝିବାକୁ ପଡ଼ିବ ନା ଯେହେତୁ ଦେଖନ୍ତୁ ମୁଁ ଗୋଟେ ଏବେ ଟିଚର୍ ଲାଇନ୍ରେ ମୁଁ ବି ଜଏନ୍ କରିବାକୁ ଚାହୁଁଛି ତ ମୁଁ ଆପଣଙ୍କୁ କଲ୍ କରିଥିଲି ଆମ ସ୍କୁଲ୍ରେ ବି କ'ଣ ଟିଚର୍ ପାଇଁ ଖାଲି ଶୁଣୁଥିଲି ତ ଯେ ମୋତେ ଶୁଣିକି ବହୁତ ଦୁଃଖ ଲାଗିଲା ଯେ ଆମ ସ୍କୁଲ୍ରେ ମୁଁ ଯେଉଁ ସ୍କୁଲ୍ରେ ପାଠ ପଢ଼ିଛି ସେ ସ୍କୁଲ୍ରେ ଟିଚର୍ର ଅଭାବ ଆଉ ଛାତ୍ର ଛାତ୍ରୀମାନେ ମଧ୍ୟ ବହୁତ ବେକାରର ସମସ୍ୟାରେ ପଡ଼ୁଛନ୍ତି ତେଣୁକରି ସାର୍ ଦେଖନ୍ତୁ ହଁ ସାର୍ ମୁଁ ଆସିବି ସାର୍ ତା'ପରେ ଦେଖନ୍ତୁ ଆମ ସ୍କୁଲ୍ରେ ମୁଁ ଯେତେବେଳେ ଜଏନ୍ ବି କରିବି ତ ଆମମାନଙ୍କୁ ଟିକେ ବସିକି ଗୋଟେ କଢ଼ା ମାନେ ବଡ଼ ନିଷ୍ପତି ନେବା ପାଇଁ ପଡ଼ିବ କାରଣ ଦେଖନ୍ତୁ ଚାକିରୀ କ୍ଷେତ୍ରରେ ହେଉ ଆମ ରାଜ୍ୟରେ ଅନେକ ବେକାରୀ ସମସ୍ୟା ମଧ୍ୟ ଦେଖା ଯାଉଛି ଆଉ ବେକାରୀ ସମସ୍ୟା ଲାଗି ଅନେକ ଛାତ୍ର ଛାତ୍ରୀମାନେ ବହୁତ ଖାଲିରେ ଥାଉଛନ୍ତି ଆଉ ଘରେ ବହୁତ ବିଶୃଙ୍ଖଳା ମଧ୍ୟ ହେଉଛି

ତାଙ୍କର ଗୋଟେ ସ୍ୱପ୍ନ ଥିବ ମୋ ପୁଅ ଆଗକୁ ବଢ଼ୁ ମୋ ପୁଅ ଇଏ କରୁ ସିଏ କରୁ ଯେଉଁଦ୍ୱାରା ସେମାନଙ୍କୁ ମଧ୍ୟ କିଛି ଖୁସି ମିଳିପାରେ ଆଉ ଆମ ଭବିଷ୍ୟତ ମଧ୍ୟ ଆଗକୁ ବହୁତ ବ୍ରାଇଟ୍ ହେଇପାରିବ ତ ତେଣୁକରି ସାର୍ ଆମ ସ୍କୁଲ୍ ଯେମିତି ମୁଁ ଯେହେତୁ ପାଠ ପଢ଼ିଛି ଆଉ ଆମେ ମଧ୍ୟ ମୁଁ ସେ ସ୍କୁଲ୍ରେ ପାଠ ପଢ଼ିକି ମୁଁ ମଧ୍ୟ ଟିଚର୍ ହେବାକୁ ଯାଉଛି ତ ମୁଁ କ'ଣ ଚାହେଁ କି ସେ ସ୍କୁଲ୍ର କିଛି ଉନ୍ନତି କରିବା ଆଉ ଆପଣଙ୍କୁ ମୁଁ ଏମିତି ଖୁଲମଖୁଲା ମୁଁ ଓପନଲି କହୁଛି କାରଣ ସାର୍ ଆମ ସ୍କୁଲ୍କୁ ଯେହେତୁ ଡେଭଲପ୍ କଲେ ଆମ ରାଜ୍ୟର ଗୋଟେ ଗୌରବର କଥା ହେବ ଆମ ଗାଁର ଆମ ସିଟିର କିଛି ଗୌରବ ହେଇପାରିବ ତ ଆମେ ତା ପ୍ରତି ହଁ ସାର୍ ମୁଁ ଆସିକି କଥା ହେବି ଯେ ମୁଁ କ'ଣ ଚାଁହୁଛି କି ଆପଣଙ୍କୁ ନେଇକି ଆମରି ସ୍କୁଲ୍ରେ ଯେତିକି ଟିଚର୍ ଅଛନ୍ତି ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତୁ ଯେହେତୁ ସେମାନେ ଆଗକୁ ବଢ଼ିବେ ଆଉ ମାନେ ଶିକ୍ଷାରେ କିଛି ଅଭାବ ନ ହେବ ଷ୍ଟୁଡେଣ୍ଟ୍ମାନଙ୍କୁ ଠିକ୍ରେ ପଢାଇବେ ଆଉ ସେମାନେ ଯେମିତି ନିଜ ଶିଖିବେ ଆଉ ଅନ୍ୟକୁ ମଧ୍ୟ ହଉ ମୁଁ ତା'ହେଲେ ଆପଣଙ୍କୁ ଆଜି ସନ୍ଧ୍ୟାରେ ଯାଇକି ମିଶିଦେବି ସାର୍ ହଉ ସାର୍ ଠିକ୍ ଅଛି ଧନ୍ୟବାଦ ସାର୍ ରଖୁଛି